ସାଧାରଣତଃ ଆମ କଳାହାଣ୍ଡି ଜିଲ୍ଲାରେ କୃଷକ ମାନେ ଚାଷ ଉପରେ ନିର୍ଭରଶୀଳ ହୋଇଥାନ୍ତି କିନ୍ତୁ ଏହି ଚାଷ ଏହି ଚାଷ ସମୟରେ କୃଷକମାନେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛନ୍ତି ବାତ୍ୟା ମରୁଡ଼ି ଅଧିକ ଶୀତ କୁଆପଥର ମାଡ଼ କୂଆପଥର ମାଡ଼ କୁଆପଥର ମାଡ଼ ମାଡ଼ ମଧ୍ୟ ଚାଷ ଚାଷ ନଷ୍ଟ ହୋଇଥାଏ ବାତ୍ୟା ବାତ୍ୟାରେ ମଧ୍ୟ ଚାଷ ଜମି ନଷ୍ଟ ହୋଇଥାଏ ଯାହାଦ୍ୱାରା କୃଷକ କ୍ଷତି କ୍ଷତି ସହିବାକୁ ପଡ଼ିଥାଏ ମରୁଡ଼ି ମରୁଡ଼ି ମଧ୍ୟ କୃଷକମାନଙ୍କ ପାଇଁ ବିପଦର କାରଣ ବିପଦର କାରଣ ଏଠି ଜଳ ବହୁଳେ ଚାଷ ନଷ୍ଟ ଏବଂ ଜଳ ବିହୁନେ ଚାଷ ମଧ୍ୟ ନଷ୍ଟ ହୋଇଥାଏ ବନ୍ୟା ବନ୍ୟା ଆସିବା ଦ୍ୱାରା ଆମ ଫସଲ ସବୁ ଧୋଇ ଯାଇଥାଏ ଯାହାଦ୍ୱାରା କୃଷକମାନେ ମନ ମାନଙ୍କର ମନ ଏବଂ ଫସଲ ମଧ୍ୟ ନଷ୍ଟ ହୋଇ ଯାଇଥାଏ ଏହିସବୁ ଅସୁବିଧା ଅସୁବିଧା ଯୋଗୁଁ ଆଜିକାଲିର କୃଷକ କ୍ଷତି ସହୁ କ୍ଷତି ସହୁଛି କାରଣ ଜଳବାୟୁ ହଠାତ ପରିବର୍ତ୍ତନ ହୋଇଥାଏ ଯାହାଦ୍ୱାରା ଆମ ଚାଷ କରିଥିବା ଧାନ ମୁଗ ବିରି ମାଣ୍ଡିଆ ଇତ୍ୟାଦି ଫସଲ ନଷ୍ଟ ହୋଇଯାଉଛି ଏହାର ଅସୁବିଧା ଯୋଗୁଁ ସରକାର ଆମକୁ କୃଷି ଋଣ ଭାବେ କିଛି କ୍ଷତି ପୁରଣ ଦିଅ ଦିଅନ୍ତେ ତେବେ ଚାଷ ଆଜି କ୍ଷତିର ସମ୍ମୁଖୀନ ହେଉନଥାନ୍ତା